ମୁଁ ନୟାଗଡ଼ ଜିଲ୍ଲାର ଗୋଟିଏ କ୍ଷୁଦ୍ର ଚାଷୀ ଧାନଚାଷରୁ ଯାହା ମିଳେ ସେଥିରେ ଗୁଜୁରାଣ ମେଣ୍ଟାଇବା ପାଇଁ ନିଅଣ୍ଟ ହୁଏ ଏଣୁକରି ମୁଁ ବାହାରକୁ କାମ କରିବାକୁ ଯାଏ ମୁଁ ଗୁଜୁରାଟ ଯିବା ଭିତରେ ସେଠି ଅଏଲ୍ ରିଫାଇନାରୀରେ କାମ କରୁଥିଲି ସେଠି ପ୍ରାୟ ପଞ୍ଜାବୀ ୟୁ ପି ବିହାରୀ ସବୁ ଦେଶର ଲୋକମାନେ କାମ କରନ୍ତି ସେମାନେ ପଞ୍ଜାବୀ ବିହାରୀ ଆଉ ଯେଉଁ ୟୁ ପି ଲୋକମାନେ ପ୍ରାୟ ଓଡ଼ିଆ ଲୋକଙ୍କୁ ପ୍ରଶ୍ରୟ ଦିଅନ୍ତି ନାହିଁ କାହିଁକି ପ୍ରଶ୍ରୟ ଦିଅନ୍ତି ନାହିଁ ନା ସେମାନଙ୍କର ମାତୃଭାଷା ହେଲା ହିନ୍ଦୀ ଏଣୁ କରି ସେମାନେ ହିନ୍ଦୀଟା ପ୍ରମ୍ପ୍ଟ କହନ୍ତି ଆମେ ଓଡ଼ିଶା ଲୋକ ଆମର ଟିକିଏ ଅସୁବିଧା ହୋଇଯାଏ ହିନ୍ଦୀ କହିବାରେ ଏଣୁକରି ସେମାନେ ଆମକୁ ବହୁତ ପକ୍ଷପାତ ଅନୁଭବ କରନ୍ତି ଏଣୁକରି ମୋ' ମନରେ ସବୁ ସମୟରେ ଏଇ କଥାଟା ଜାଗ୍ରତ ହୁଏ ଯେ ସେ ୟୁ ପି ଲୋକ ବିହାରୀ ଲୋକ ଆଉ ପଞ୍ଜାବୀ ଲୋକ ଆମ ଓଡ଼ିଶାର ଲୋକଙ୍କୁ ଏଇ ପ୍ରକାର ଯେଉଁ କରୁଛନ୍ତି ଏଇଗୁଡ଼ାକ କିଛି ଭଲ କଥା ନୁହେଁ